ମୁଁ ଦିନେ ଦୌଡ଼ିଥାଏ ଆଉ ଦୌଡ଼ିବା ସମୟରେ ମୁଁ ସା ହଠାତ ମୋ ଛାତିଟି ବଥା କରିବାକୁ ଲାଗିଲା ସେ ମୋତେ ଏତେ ଯୋର ବଥା ହେଲା ଯେ ମୁଁ ଆଉ ଦୌଡ଼ି ପାରିଲିନି ଜାଗେ ବସି ପଡ଼ିଲି ଯାହା ଦ୍ୱାରା ମୋ ମୁଣ୍ଡ ବୁଲାଇଲା ଆଉ ମୋତେ ବି କିଛି ଭଲ ଲାଗିଲାନି ସେଥିପାଇଁ ମୋର ଗୋଟିଏ ସାଙ୍ଗ ଜଣେ ସିଏ କଣ କଲେ ସାଙ୍ଗେ ସାଙ୍ଗେ ମୋତେ ନେଇକି ଡାକ୍ତରଖାନା ନେଇଗଲେ ନେଇଗଲା ପରେ ସିଏ ମୋତେ ସାଲାଇନ୍ ଓ ବିଭିନ୍ନ ଔଷଧ ଦେଇ ମୋତେ ଭଲ କରି ମୋତେ ଆଣି ଘରେ ସୁସ୍ଥ କରି ଛାଡ଼ିଛାଡ଼ିଲେ